ଆମ ଗାଁରେ ଗୋଟେ ବଡ଼ ଗାଡ଼ିଆ ଅଛି ସେ ଗାଡ଼ିଆରେ ମାଛ ଛଡ଼ାଯାଏ ବିଭିନ୍ନ ପ୍ରକାର ମାଛ ଛଡ଼ା ହୁଏ ଏ ମାଛ ମାଛ ମାନଙ୍କୁ ଚୋକଡ଼ ଦିଆଯାଏ କୁକୁଡ଼ା ଲେଣ୍ଡୀ ଦିଆଯାଏ ଚେ ହେଉଛି ଗୋଖାଦ୍ୟ ପକାଯାଏ ଦଳ ପକାଯାଏ ମାଛ ବଢ଼ିବା ପାଇଁ ଆଉ ଆଗ ଯୁଗରେ ସିନା ଗଡ଼ିଆରେ ଏ ଚାଉଳ ଧୋଉଥୁଲେ ସଫାସୁଫି କରୁଥୁଲେ ଲୋକ ବହୁତ କାମ କାର୍ଯ୍ୟ ମାନେ ମଜାମଜି ହେଇକି ବହୁତ କାମ ଗାଉଁଲି ଲୋକ ଗଡ଼ିଆରେ କରୁଥୁଲୁ ବୋଲି ମାଛ ଆପେ ଆପେ ବଢ଼ିଯାଉଥିଲେ ଏଇନା ତ ଆଉ ସବୁ ତ ଲୋକ କେହି ଗଡ଼ିଆରେ ବେଶି କାରବାର କରୁନାହାଁନ୍ତି ମାଛ ବଢ଼ିବେ କେମିତି ସେଥିପାଇଁ ମାଛ ବଢ଼ିବା ପାଇଁ ଖାଦ୍ଯ ପକାହଉଛି କୁକୁଡ଼ା ଲେଣ୍ଡୀ କୁ ଚୋକଡ଼ ସେ ଦଳ ଏମିତି ବିଭିନ୍ନ ପ୍ରକାର ଖାଦ୍ଯ ପକା ହୁଏ ତାପରେ ଚାରି ମାସ ଖଣ୍ଡେ ଗଲା ପରେ ଗ୍ରୀଷ୍ମ ଋତୁ ହେଇଗଲେ ମାଛ ଧରା ହୁଏ ମାଛ ଧରା ହୁଏ ହଉଛି ଜାଲୁଆଙ୍କୁ ଦୁଇ ଦିନ ପୂର୍ବରୁ ଫୋନ କରିଥାନ୍ତି ସେମାନେ ତାଙ୍କର ଟାଇମ ଦେଇଥାନ୍ତି ଏଇ ସମ ଏଇ ଦିନ ଏଇ ସମୟରେ ଯିବୁ ପ୍ରାୟତଃ ମାଛ ସାତ ଟା ଆଠ ଟା ଭିତରେ ଧରାଯିବ କାରଣ ସଖାଳ ସମୟରେ ମାଛ ଧରାହେଲେ ସିନା ଲୋକ ରୋଷେଇ ଫୋଷେଇ କରିବେ ଖାଇବେ କି ବିକ୍ରୀ କରିବେ କି ଯାହା କରିବେ ତା ପରେ ସାତଟା ବେଳେ ଆସିକି ମାଛ ଧରନ୍ତି ମାଛ ଧରିଲା ପରେ ଯଦି ବହୁତ ମାଛ ପଡ଼େ ତାହେଲେ ହଉଛି କିଛି ମାଛ ବିକ୍ରୀ କରିଦିଅନ୍ତି ମାଛୁଆ ମାନେ ମାଛ ଧରାଳି ମାନଙ୍କୁ ମଜୁରୀ ଦବା ପାଇଁ ଆଉ ଅବଶିଷ୍ଟ ମାଛଟା ଏଇଟା ଦେଶ ଗଡ଼ିଆ ତ ସେଇଥିପାଇଁ ହଉଛି ଅବଶିଷ୍ଟ ମାଛଟା ଭାଗ କରିକି ଗାଁ ଲୋକ ନିଅନ୍ତି